ହଁ ନମସ୍କାର

ଆପଣ କ'ଣ ହଁ ହଁ କୁହନ୍ତୁ ହଁ କୁହନ୍ତୁ ହଁ ହଁ ହଁ ହଁ ଠିକ୍ ଅଛି ହଁ କୁହନ୍ତୁ

ହଁ ଆସିବା

ଦେଖନ୍ତୁ ପେପର ନିୟମମୂଳିତ ସମସ୍ତଙ୍କ ପାଇଁ ତ ସମାନ ରହୁଛି ଆଉ ତ ପେଜ୍ ଫାଷ୍ଟ ସେକେଣ୍ଡ ଥାର୍ଡ଼ ଏସବୁ ସିଷ୍ଟମ ଫର୍ମୁଲା ହିସାବରେ ଚାଲେ ଆଉ ସେଥିପାଇଁ ପ୍ରଥମ ପୃଷ୍ଠାରେ ପ ଯଦି ଆପଣ କରନ୍ତ ଆପଣ ଆଡ଼ଭଟାଇଜ ତେବେ ହଜାର ଟଙ୍କା ଲାଗିବ ହଁ ସେକେଣ୍ଡ ପେଜ୍ ପାଇଁ ପାଞ୍ଚଶହ ଟଙ୍କା ଲାଗିବ ଆଉ ଥାର୍ଡ଼ ପେଜ୍ ପାଇଁ ସେ ଫେର ଚାରିଶହ ଏ ଅନୁକ୍ରମେ ପୃଷ୍ଠା ଅନୁକ୍ରମେ ପଛକୁ ପଛକୁ କିଛି କମ୍ ହେଇ ହେଇଯିବ ହୁଁ ଯେଉଁ ପୃଷ୍ଠାରେ ଆପଣ ଯେମିତି ଯେତିକି ଅକ୍ଷର ସଂଖ୍ୟାାର ଛାପିବ ସେଇ ହିସାବରେ ପଇସା ନିଆଯାଉଛିି ଯେବେ କହିବେ ଆମେ ସେବେ ଆସିକିରି ପହଞ୍ଚିବୁ କିଛି ଅସୁବିଧା ନାହିଁ ଆଜ୍ଞା ହଁ ହଁ ହଁ ହଁ ଓ କେ ଓ କେ